ଭାରତର ସବୁଠାରୁ ଲୋକପ୍ରିୟ କ୍ରୀଡ଼ା ଗୁଡ଼ିକ ମଧ୍ୟରେ କ୍ରିକେଟ ହକି ଫୁଟବଲ ଏବଂ ଟେବଲ୍ ଟେନିସ୍ ମୁଖ୍ୟତଃ ଅଧିକ ଲୋକମାନେ ପସନ୍ଦ କରନ୍ତି ଏବଂ ଏଥିରେ ଥିବା କ୍ରୀଡ଼ାବିତ ମାନେ ମହେନ୍ଦ୍ର ସିଂ ଧୋନି ବିରାଟ କୋହଲି ସୂର୍ଯ୍ୟ କୁମାର ୟାଦବ ଏବଂ ମହିଳା କ୍ରିକେଟର ମିତାଲି ରାଜ୍ ଅଧିକ ଲୋକପ୍ରିୟ ଅଟନ୍ତି